ହଁ ଅଲଗା ଗ୍ରହରେ ମଧ୍ୟ ଜୀବନ ଅଛି ଆ ଯେମତିକି ଚନ୍ଦ୍ରଗ୍ରହରେ ଆ ମଙ୍ଗଳ ଗ୍ରହରେ ମଙ୍ଗଳ ଗ୍ରହରେ ଏବେ ଚନ୍ଦ୍ରୟାନ ଥ୍ରୀ ଏଇ ଯୋଜନା ଛଡ଼ାଯାଇଥିଲା ସେଠି ସାଇନ୍ସଟିଷ୍ଟ୍ ମାନେ ପରୀକ୍ଷା କରି ଥିଲେକି ସେଇଠି ଜଳବାୟୁ ଆଉ ପାଣି ଏ ପାଣି ପବନ ସବୁ ଅଛି ଯେମତି ଗୋଟେ ମଣିଷ ବଞ୍ଚି ମଣିଷ ବଞ୍ଚିପାରିବ ସେହିପରି ଯୋଜନା ସବୁ ସେ ଗ୍ରହ ମଧ୍ୟରେ ଅଛି ତ ଏହିଭଳି ସବୁ ଯୋଜନା ଅଲଗା ଗ୍ରହରେ ମଧ୍ୟ ଜୀବନ ରହିଛି ଏଲିଏନ୍ମାନେ ବି ଅନ୍ୟ ଗ୍ରହରେ ଅଛନ୍ତି ଆମ ଆମେ ଯେମତି ପୃଥିବୀରେ ଏଁ ଅଛେ ଅଲଗା ଅଲଗା ଗ୍ରହରେ ପ ମଧ୍ୟ ଅଲ ଅଲଗା ଏଲିଏନ୍ ହୁଅନ୍ତୁ କି ଅଲଗା ମାନେ ବି ବାସ କରୁଛନ୍ତି ଅ ଅଲଗା ଜୀବନ ଅଛ ଅଛନ୍ତି